ମୁଁ କିପରି ମୋର ଦୌଡ଼ିବା ରୁଟିନରେ ଶକ୍ତି ଏବଂ ନମନୀୟତା ପ୍ରଶିକ୍ଷଣ ଅନ୍ତର୍ଭୁକ୍ତ କରିଛି ତାହା ମୁଁ ଆପଣଙ୍କୁ କହୁଛି ମୁଁ ପ୍ରତିଦିନ ସକାଳରେ ପାଞ୍ଚଟାରେ ଉଠି ଗୋଟିଏ ଗ୍ଲାସ୍ ପାଣି ପିଇ ମୁଁ ମୋର ନିତ୍ୟକର୍ମ ସାରେ ଏବଂ ରନିଙ୍ଗ କରିବା ପାଇଁ ଫିଲ୍ଡରେ ଫିଲ୍ଡକୁ ମୁଁ ଛଅଟାରେ ପହଞ୍ଚିଯାଏ ଛଅଟାରୁ ରନିଙ୍ଗ କରେ ମିନିମମ୍ ରନିଙ୍ଗ କରିବାର ତରିକା ହେଉଛି ବା ତାହାର ତାହାର ନିୟମ ହେଉଛିି ପ୍ରଥମେ ଧୀରେ ଧୀରେ ଧୀରେ ଧୀରେ ରନିଂଟା ବା ଦୌଡ଼ିବା ଆରମ୍ଭ କରନ୍ତୁ କିଛି ସମୟ ଦୌଡ଼ିଲା ପରେ ଗୋଟିଏ ଗୋଟେ ରାଉଣ୍ଡ ଗୋଟେ ରାଉଣ୍ଡ ଦୌଡ଼ିଲି ତୃତୀୟ ରାଉଣ୍ଡରେ ଆଉ ଟିକେ ସ୍ପିଡ୍ କଲେ ତାପରେ ଦ୍ୱିତୀୟ ରାଉଣ୍ଡକୁ ଗଲେ ତୃତୀୟ ରାଉଣ୍ଡରେ ଆଉ ଟିକେ ସ୍ପିଡ୍ କଲେ ଏମିତି ଯାହା ଆପଣଙ୍କର ଶକ୍ତି ଅଛି ଆପଣ ଧୀରେ ଧୀରେ ଧୀରେ ଧୀରେ ଗୋଟେ ଗୋଟେ ରାଉଣ୍ଡ ବଢ଼ାନ୍ତୁ ବା ପ୍ରଥମ ଦିନ ଆପଣ ଗୋଟେ ରାଉଣ୍ଡ ଦେଲେ ଦ୍ୱତୀୟ ଦିନ ଦୁଇ ରାଉଣ୍ଡ ଦିଅନ୍ତୁ ତୃତୀୟ ଦିନ ତିନି ରାଉଣ୍ଡ ଦିଅନ୍ତୁ ଚତୁର୍ଥ ଦିନ ଚାରି ରାଉଣ୍ଡ ଦିଅନ୍ତୁ ପଞ୍ଚମ ଦିନ ପାଞ୍ଚ ରାଉଣ୍ଡ ଦିଅନ୍ତୁ ଏମିତି ଗୋଟିଏ ଗୋଟିଏ ଷ୍ଟେପ୍ ଆପଣ ବଢ଼େଇବାକୁ ପଡ଼ିବ ଗୋଟିଏ ଗୋଟିଏ ଷ୍ଟେପ୍ ବଢ଼େଇଲ ଏବଂ ଆମେ ଦୌଡ଼ି ସାରିଲା ପରେ ଆମେ ଥକିକି ଗୋଟେ ଜାଗାରେ ବସିଯିବା ନାହିଁ ଆମେ ଯେତେବେଳେ ଦୌଡ଼ି ସାରିବା ଦୌଡ଼ି ସାରିବା ମୁଁ ଦୌଡ଼ିବା ପାଇଁ ପାଞ୍ଚ ମିନିଟ୍ ହେଉ ଦଶ ମିନିଟ୍ ହେଉ ପନ୍ଦର ମିନିଟ୍ ହେଉ କୋଡ଼ିଏ ମିନିଟ୍ ହେଉ କିମ୍ବା ଯାହାବି ମିନିଟ୍ ହେଉ ଆମେ ସେହି ମିନିଟରେ କ'ଣ କରିବା ଆମେ ପ୍ରଥମେ ଦୌଡ଼ିବା ଆମେ ହାରି ଯାଇକି ଗୋଟେ ଜାଗାରେ ବସିଯିବା ନାହିଁ ଆମେ ଦୌଡ଼ିକି କିଛି ୱାର୍ମଅପ୍ କରିବା ୱାର୍ମଅପ୍ କରିବା ୱାର୍ମଅପ୍ କରିସାରିଲା ପରେ ପୁଣି ଆମର ଯେତେବେଳେ ଶକ୍ତି ଫେରି ଆସିବା ବା ଟିକେ ଶକ୍ତି ଲାଗିବ ଆମେ ପୁଣି ଦୌଡ଼ିବା ଆମେ ଥକି ଯିବା ନାହିଁ ଆମେ ବାରମ୍ବାର ଦୌଡ଼ିବାର ଅଭ୍ୟାସ କଲେ ଆମକୁ ଯେତେ ଥକିଯାଏ ଆଜି ମନେକର ପାଞ୍ଚ ମିନିଟ ଆମେ ଥକିଗଲେ ପୁଣି କାଲି ଆମକୁ ପାଞ୍ଚ ମିନିଟରୁ ସାତ ମିନିଟ୍କୁ ଯିବାର ଅଛି କିମ୍ବା ଛ ମିନିଟ୍କୁ କିଛି ନହଲେ ବି ମିନିମମ୍ ଆମକୁ ଗୋଟିଏ ମିନିଟ ଅଧିକା କରିବାର ଅଛି ଗୋଟିଏ ଗୋଟିଏ ମିନିଟ୍ ଯଦି ଆମେ ଅଧିକା କରିବା ତାହେଲେ ଯାଇ ଆମେ ଆମର ଏଇ ରନିଙ୍ଗ କରିବା କାପାସିଟିଟାକୁ ଆମେ ନିଜ ଉପରେ ଡେଭେଲପ୍ କରିପାରିବା ବା ଆଗକୁ ଆଗକୁ ବଢ଼େଇ ପାରିବା ହେଲା ଆମେ ଯେତେବେଳେ ଗୋଟେ ଗୋଟେ ଓ୍ୱାନ୍ ଟୁ ବା ଗୋଟେ ଗୋଟେ କରି ବଢ଼େଇବା ଆଜିର କାଲିଟା ଯେମିତି ଆଉ ଟିକେ ଡେଭେଲପ୍ ହୋଇପାରିବ ଆମେ ଚେଷ୍ଟା କରିବା ଯେମିତି ଦୌଡ଼ିବା କାର୍ଯ୍ୟଟା ଗୋଟଏ ଦିନ ଅପେକ୍ଷା ଆଉ ଦିନେ ଆଉ ଟିକେ ଅଧିକା ହେବ ଆମେ ଚେଷ୍ଟା କରିବା ଅଧିକା ହେବା ପାଇଁ ଆଉ ଯଦି ଆମକୁ ବେଶୀ ଦୌଡ଼ିଲା ପରେ ଆମର ଏଇ କଣ୍ଠଟା ଶୁଖିଯିବ କିମ୍ବା ପାଟି ପାଣି ପାଟିରେ ଆମକୁ କିଛି ପାଣି ଦେବାକୁ ପଡ଼ିବ ଯାହା ବୋଲି ଆମ ଯାହା ଶୋଷ ଏମିତି ନହେବା ପର୍ଯ୍ୟନ୍ତ କିମ୍ବା ଗୋଟି ଲିଟର କି ଦୁଇ ଲିଟର ପାଣିକୁ ଏକା ସାଙ୍ଗରେ ପିଇଯିବା ନାହିଁ ଆମେ ତାକୁ ଅଳ୍ପ ଅଳ୍ପ କରି ପିଇବା ଆମେ ତାକୁ ଢୋକେ ପିଇବା ବା ଦିଇ ଢୋକ ପିଇବା ଆମକୁ ପାଟି ଓଦା କରିବାର ଅଛି ଆଉ ଆମକୁ ଏକ୍ସରସାଇଜ କରିବାର ଅଛି ଯଦି ଆମେ ଅଧିକା ପାଣି ପିଇଦେବା ତାହେଲେ ଆମେ ଆଉ ଏକ୍ସରସାଇଜ କରିପାରିବା ନାହିଁ ଆମେ ବ୍ୟାୟାମଟା କରିପାରିବା ନାହିଁ ସେଥିପାଇଁ ଆମକୁ ଅଳ୍ପ ଅଳ୍ପ କରି ପାଣି ପିଇବାର ଅଛି ଆମକୁ ଖାଲି ପାଟିକୁ ଓଦା କରିବାର ଅଛି ଆଉ କିମ୍ବା ଗୋଟିଏ ଢୋକ କିମ୍ବା ଦୁଇ ଢୋକ ପାଣିକୁ ଆମେ ଗ୍ରହଣ କରିବାର ଅଛି ତାପରେ ଏକ୍ସରସାଇଜ କରିସାରିଲା ପରେ ଯେତେବେଳେ ଆମେ ଘରକୁ ଆସୁ ଘରକୁ ଆସିଲା ପରେ ଆମେ କ'ଣ କରିବା ଭଲସେ ବ୍ରସ କରିବା ବ୍ରସ ପରେ ଆମେ ଭଲ କରି ଗାଧେଇ ନେବା ପୁରା ଶରୀରଟିକୁ ଝାଳ ଝାଳ ହେଇଥାଏ ତାହାକୁ ସାବୁନ ଦ୍ୱାରା ସଫା କରି ପୁରା ପରିଷ୍କାର ହେବା ପରିଷ୍କାର ହୋଇସାରିଲା ପରେ ଆମେ ଗୋଟିଏ ଗ୍ଲାସ୍ କ୍ଷୀର ପିଇବା କ୍ଷୀର ସହିତ ଆମେ କିଛି ରୁଟି ଆମେ ରୁଟି ରୁଟି ନେଇପାରିବା ବେଶୀ ତେଲିଆ ତେଲୀୟ ଅଂଶ ବା ତେଲ ଜାତୀୟ ଖାଦ୍ୟ ଆମେ ଗ୍ରହଣ କରିବା ଉଚିତ ନୁହେଁ ଆମେ ରୁଟି ସହିତ କିଛି ସବ୍ଜି ଖାଇପାରିବା କି ଆମେ ଦୁଧ କ୍ଷୀର ସହିତ ରୁଟି ଖାଇପାରିବା ଏବଂ କିଛି ଫଳମୂଳ ଖାଇପାରିବା ଫଳମୂଳ ଗ୍ରହଣ କରି କରି ଆମେ ସେଇ ଫଳମୂଳକୁ ଖାଇବା ଟିଫିନ କରିବା ଓ ଆମ ଖାଦ୍ୟ ଗ୍ରହଣ କରିସାରିଲା ପରେ କିଛି ପର୍ଯ୍ୟନ୍ତ ଆମେ ରେଷ୍ଟ ନେବା ରେଷ୍ଟ ନେଲା ପରେ ଆମେ ଆମର ଯୋଉ ଦୈନନ୍ଦିନ କାର୍ଯ୍ୟ ଥାଏ ଆମେ ବିଦ୍ୟାଳୟକୁ ଯିବା ହେଉ କିମ୍ବା ଆମ କର୍ମକ୍ଷେତ୍ରକୁ କର୍ମକ୍ଷେତ୍ରକୁ ଯିବା ହେଉ ଯେକୌଣସି କାର୍ଯ୍ୟ ହେଉ ଆମେ ଆରାମସେ ଧୀରେ ଧୀରେ ସେ କାର୍ଯ୍ୟଟିକୁ କରିବା ଆଉ ଆମ କାର୍ଯ୍ୟଟି କରି ସାରିଲା ପରେ ପୁଣି ଆମ କାର୍ଯ୍ୟର ଆମେ ଯେତେବେଳେ ବିରତି ନେବା ଯେମିତି ଆମେ ଯଦି ମନେକର ଗୋଟିଏ ଛାତ୍ର ହୋଇଥାଉ ତ ଆମେ ସ୍କୁଲରୁ ଫେରିବା ଚାରିଟା ସମୟରେ କିମ୍ବା କୌଣସି କର୍ମଚାରୀ ହୋଇଥିବା ସେ କର୍ମଚାରୀ ହୋଇକି ଆମେ କ'ଣ କରିବା ଆମ କର୍ମକ୍ଷେତ୍ରରୁ ଆମ ଘରକୁ ଆସିବା ପୁଣି ଆମର ଯୋଉ ଦୌଡ଼ିବାର ଷ୍ଟ୍ରେନ୍ଥଟାକୁ ଆମକୁ ବଢ଼େଇବାର ଅଛି ତାହେଲେ ଆମେ ପୁଣି ରାତି ସନ୍ଧ୍ୟାବେଳେ ସନ୍ଧ୍ୟାବେଳେ ମାନେ ଖରାର ସମୟରେ ନୁହଁ ସେଟା କିଛି ଖରା ଟଳି ଯାଇଥିବ ପାଞ୍ଚଟା କି ଛଟା ହୋଇଥିବ ସେ ପାଞ୍ଚଟା କି ଛଅଟା ସମୟରେ ଆମେ ଆମର ନିତ୍ୟକର୍ମ ସାରି ଆମ ନିତ୍ୟକର୍ମ ସାରି କିଛି ଅଳ୍ପ ପାଣି ପିଇ ଆମେ ପୁଣି ଦୌଡ଼ିବାକୁ ଫିଲ୍ଡକୁ ଯିବା କିମ୍ବା ରାସ୍ତାରେ ହେଉ ଯେକୌଣସି ଆମେ ଯୋଉ ଜାଗାଟା ଆମର ଫିଲ୍ଡ ହୋଇଥିବ ଭଲସେ ଦୌଡ଼ି ହେବ ସେଇ ଜାଗାରେ ଆମେ କିଛି ସ୍ଲୋଲି ବେଶୀ ହରବରରେ ନୁହେଁ ସ୍ଲୋଲି ସ୍ଲୋଲି ଆମେ ସେଇଠି ଆମର ୱାର୍ମଅପ୍ଟା ଷ୍ଟାର୍ଟ୍ କରିବା କିଛି ସମୟ ୱାର୍ମଅପ୍ କରିସାରିଲା ପରେ ଆମକୁ ଯେତେବେଳେ ଥକା ଆସିଯିବ ଆମେ ବେଶୀ ସମୟ କରିବା ନାହିଁ କାହିଁକିନା ଆମ ଶରୀରଟା ଏତେ ପରିଶ୍ରମି ବା ଏତେ ହାବିଟ୍ ହୋଇନଥିବ ତ ଆମେ ଅଳ୍ପ ଅଳ୍ପ କରି ଷ୍ଟ୍ରେନ୍ଥ୍ଟାକୁ ବଢ଼େଇବା ପ୍ରଥମ ଦିନ ଧରିନିଅ ଆମେ ଅଧ ଘଣ୍ଟା କିମ୍ବା ପନ୍ଦର ମିନିଟ୍ ୱାର୍ମଅପ୍ କଲୁ ତ ଆଉ ଦିନ କ'ଣ କରିବାର ଅଛି ତାର ଦଶ ମିନିଟ୍ ବଢ଼େଇବାର ଅଛି ତ ଏମିତି ଆମ ଦଶ ମିନିଟ ଦଶ ମିନିଟ ଦଶ ମିନିଟ କରିକି ଗଲେ ତ ଅଟୋମେଟିକ୍ ଆମର ଷ୍ଟ୍ରେନ୍ଥ ଦୌଡ଼ିବାର ଷ୍ଟ୍ରେନ୍ଥଟା କ'ଣ ହେବ ଧରେ ଧୀରେ ଡେଭଲପ୍ ହେବ ତ ଦିନେ ଆମେ ଯେତେବେଳେ ଧୀରେ ଧୀରେ ଧୀରେ ଧୀରେ ଆମ ୱାର୍ମଅପ୍ କରିସାରିଲଲା ପରେ ଆମ ଶରୀରେ ଥକାପଣା ଆସିଯିବ ବା ଆମେ ଥକିଯିବା ତ ସେ ଥକିଗଲା ସମୟରେ ଆମେ ବେଶୀ ସମୟ ଏକ୍ସରସାଇଜ କରିପାରିବା ନାହିଁ ତ ଆମେ କ'ଣ କରିବା ସେଇଠି ଆମ ଏକ୍ସସାଇଜଟାକୁ ସାରି ଆମ ପୁଣି ଆମ ଘରକୁ ଫେରି ଆସିବା ଘରେ ଆସିବା ଘରକୁ ଫେରି ଆସିବା ଓ ଆମେ କିଛି ମାତ୍ରାରେ ପାଣି ଆମକୁ ଶୋଷ ବହୁତ ଲାଗିବ ଯେମିତିକି ଦୁଇ ଚାରି ଲିଟର ପାଣି ବି ଆମକୁ ପିଇବା ପିଇବାକୁ ଦିଆଯାଏ ତା ଆମେ ପିଇଦେବା କିନ୍ତୁ ଆମେ ସେତିକି ପାଣି ଗ୍ରହଣ କରିପାରିବା ନାହିଁ ସେତିକି ପାଣି ଗ୍ରହଣ କରିବା କଥା ନୁହେଁ ଆମେ ସେଇ ଅଳ୍ପ ପାଣି ଯେମିତିକି ଦୁଇଶହ ଏମ ଏଲ କିମ୍ବା ତିନିଶହ ଏମ ଏଲ୍ ପାଣି ପିଇବା ତାଠୁ ବେଶୀ ପାଣି ପିଇବା ନାହିଁ ନହେଲେ ଆମ ସ୍ୱାସ୍ଥ୍ୟ ପକ୍ଷେ ହାନିକାରକ ହୋଇପାରିବ ତାପରେ ଏମିତି ଆମେ ଡେଲି ରୁଟିନ୍ କରି ଆମର ଏଇ ରନିଙ୍ଗଟା ବା ଏ ଯେଉଁ ଏକ୍ସରସାଇଜଟାକୁ ଆମେ ଆଗକୁ ଆଗକୁ ବଢ଼େଇ ପାରିବା ଆମେ ଏକା ସାଙ୍ଗରେ କିଛି କରିବାକୁ ଚାହିଁଲେ ଆମେ କରିପାରିବା ନାହିଁ ଆମକୁ ଆମ ଶରୀର ସେତିକି ସକ୍ଷମ ହୋଇନାହିଁ ଓ ଆମ ଶରୀର ଆମକୁ ସେତିକି ସମୟ ପର୍ଯ୍ୟନ୍ତ ଆମକୁ ସାଥ୍ ଦେବ ନାହିଁ ତ ଆମେ ଶରୀରକୁ ପରିଶ୍ରମ କରିବା ଆମେ ଶରୀରକୁ ଧୀରେ ଧୀରେ ଆମେ ସେ ଏକ୍ସରସାଇଜ୍ ଆଡ଼କୁ ନେବା ପାଇଁ ଆମ ଶରୀରକୁ ଆମେ ସକ୍ଷମ କରିବାକୁ ପଡ଼ିବ ଆମେ ତାକୁ ଯେତିକି ପରିଶ୍ରମ କରୁଛେ ସେତିକି ଖାଦ୍ୟ ବି ଆମ ଶରୀରକୁ ଦେବାକୁ ପଡ଼ିବ ଯେମିତି ପ୍ରତିଦିନ ସକାଳେ ଗୋଟେ ଲିଟର ଆଉ ସନ୍ଧ୍ୟାବେଳେ ଗୋଟେ ଲିଟର କ୍ଷୀର ପିଇବାକୁ ପଡ଼ିବ ସକାଳେ କିଛି ଫ୍ରୁଟ୍ସ ଆଉ ସନ୍ଧ୍ୟାବେଳେ କିଛି ଫ୍ରୁଟ୍ସ ନେବାକୁ ପଡ଼ିବ ଆମକୁ ଯଦି ଦରକାର ପଡ଼େ ଦରକାର ଯଦି ପଡ଼େ ତାହେଲେ ଆମେ କିଛି ମାର୍କେଟରେ ମିଳୁଥିବା ସ୍ୱାସ୍ଥ୍ୟ ପାଉଡର୍ ଯେମିତିକି ମିଲ୍କ ପାଉଡର୍ ହେଉ ଗ୍ଲୁକୋନ ଡି ହେଉ କିଛି ଆମେ ଏଇଟା ବି ଆମେ ଗ୍ରହଣ କରିପାରିବା ଯଦି ଦରକାର ହୁଏ ଯଦି ଦରକାର ନ ହଏ ତାହେଲେ ଆମେ ସେଇସବୁ ଗୁଡ଼ାକୁ ଗ୍ରହଣ କରିବା ନାହିଁ ଧନ୍ୟବାଦ ଏହା ହେଉଛି ମୋର ରୁଟିନ ଯାହା ମୁଁ ନିଜେ କରେ ତାହା ମୁଁ ଆପଣମାନଙ୍କୁ ବୁଝେଇଲି ଧନ୍ୟବାଦ